ହେଲୋ ଅଶୋକ ଟ୍ରାଭେଲ୍ ଏଜେନ୍ସି ମୁଁ ତାପସ କୁମାର ଦାସ କହୁଥିଲି ମୁଁ ଗୋଟେ କ୍ୟାବ୍ ବୁକ୍ କରିଥିଲେ ଆପଣଙ୍କ କ୍ୟାବ୍ କ୍ୟାବ୍ ବୁକ୍ କରିଥିଲି ଆଜ୍ଞା କ୍ୟାବ୍ ବୁକ୍ କରିଥିଲି ପୁରୀରୁ ଭୁବନେଶ୍ୱର ଯିବାପାଇଁକା ତ ତେଣୁ ଆଜି କିଛି ସମସ୍ୟା ସକାଶୁ ସମସ୍ୟା କାରଣରୁ କ୍ୟାବ୍ ବନ୍ଦ କରିବାକୁ ପଇଲା ଯିବା ବନ୍ଦ କରିବାକୁ ପଇଲା ତ ସେଇଥିପାଇଁକା ମୁଁ ଚାହୁଁଥିଲି କି ମୁଁ ଆଗ୍ରେଇ ଯେଉଁ ରାଶିଟା ଦେଇ ଦେଇଥିଲି ଆପଣଙ୍କୁ ସେ ରାଶିଟା ମୋତେ ମୋ ଫୋନ୍ପେ ମାଧ୍ୟମରେ କିବା ଆକାଉଣ୍ଟ୍ ମାଧ୍ୟମରେ ମୋତେ ଫେରସ୍ତ କରେଇ ଦିଅନ୍ତୁ ମୋ ଫୋନ୍ପେ ନମ୍ବର୍ ହେଉଛି ନଅ ସାତ ତିନି ସାତ ନଅ ଚାରି ଆଠ ଚାରି ପାଞ୍ଚ ଚାରି ଏହି ନମ୍ବର୍ରେ ଫୋନ୍ପେ ଉପଲବ୍ଧ ଅଛି ତ ଏଇ ନମ୍ବର୍ରେ ମୋତେ ମୋ ଆଗ୍ରେଇ ରାଶିଟା ଫେରେଇ ଦିଅନ୍ତୁ ଆଜ୍ଞା ଆଉ ଥରେ ମୁଁ ଯେବେ ଯିବି ଭୁବନେଶ୍ୱର ତ ଆପଣଙ୍କଠାରୁ ହିଁ କ୍ୟାବ୍ଟା ବୁକ୍ କରିବି ଏବଂ ମୁଁ ଯିବି ତ ଦୟାକରି ଟିକିଏ ପଠେଇଦିଅନ୍ତୁ ପଇସାର ଟିକିଏ ଦରକାର ଅଛି ଏବେ ପଠେଇ ଦିଅନ୍ତୁ ଟିକେ ଆଜ୍ଞା